ହଁ ଛାତ୍ରଛାତ୍ରୀଙ୍କ ପାଇଁ ଋଣ ଉପଲବ୍ଧ ରହିବାର ବ୍ୟବସ୍ଥା ଅଛି ଯେମିତିକି ଅଧ୍ୟୟନ ଋଣ ଆଉ ଏଭଳି ଋଣ ନେଇଥିବା ବ୍ୟକ୍ତିଙ୍କ ବିଷୟରେ ବି ମୁଁ ଜାଣିଛି କାହିଁକି ମାନେ ଯେକୌଣସି ପିଲାଟିଏ ଯେତେବେଳେ ଚାହେଁ କୌଣସି ପ୍ରକାର ଉଚ୍ଚ ଶିକ୍ଷିତ ହେବା ପାଇଁ ସେତେବେଳେ ଉଚ୍ଚ ଶିକ୍ଷିତ ହେବାପାଇଁ ଇଚ୍ଛା ମନରେ ଥିଲେ ମଧ୍ୟ ଆର୍ଥିକ ସ୍ଥିତି ଯୋଗୁଁ ପିଲାଟି ଆଗକୁ ବଢ଼ିପାରେ ନାହିଁ ସେଥିପାଇଁ ସେ ସମୟରେ ସେ ବ୍ୟାଙ୍କର ସାହାଯ୍ୟ ନେଇଥାଏ ଏବଂ ବ୍ୟାଙ୍କ ହିଁ ବର୍ତ୍ତମାନ ଆମ ସ୍ୱାଧୀନ ଭାରତରେ ବ୍ୟାଙ୍କ ହିଁ ଏହିଭଳି ଅଧ୍ୟୟନ ଋଣ ପିଲାମାନଙ୍କୁ ଯୋଗେଇ ଦେଇଥାଏ ଏବଂ ଯାହାଦ୍ୱାରା ପିଲାଟି ନିର୍ଦ୍ୱନ୍ଦରେ ଏବଂ ଅବାଧରେ ଯେକୌଣସି ଶିକ୍ଷାକୁ ଗ୍ରହଣ କରିପାରେ ଏଥିପାଇଁ ଚାରିଲକ୍ଷ ପାଞ୍ଚଲକ୍ଷର ଋଣ ବ୍ୟବସ୍ଥା ମଧ୍ୟ ବ୍ୟାଙ୍କ କରିଦେଇଥାଏ ଆଉ ଯଦି କୌଣସି ପ୍ରକାର ଚାରିଲକ୍ଷରୁ ଅଧିକ ବ୍ୟାଙ୍କର ଋଣ ଦେଉଛି ତାହେଲେ ସେତେବେଳେ ବ୍ୟାଙ୍କକୁ ଆମକୁ କିଛି ସିକ୍ୟୁରିଟି ଦେବାର ଅଛି ଆମର କିଛି କାଗଜପତ୍ର କରିବାର ଅଛି ଆଉ ଏମିତି ବ୍ୟାଙ୍କ ଆମକୁ ପାଠପଢ଼ା ପାଇଁ ବହୁତ ଗୁଡ଼ିଏ ସାହାଯ୍ୟ କରିଥାଏ